ସମୁଦ୍ରକେ ଯାଇକରି ଆମେ ମାଛ ମାର୍ସୁ ଜାଲ୍ ଇତ୍ୟାଦି ଜିନିଷ୍ମାନ ଧରିକରି ଯାଏସୁଁ ସମୁଦ୍ରକେ ଆଉ ଆମେ ସେନ ମାଛ ମାରିକରି ଆମେ ଆନ୍ସୁଁ ସେ ମାଛକେ ନେଇକରି ବଜାରରେ ବିକ୍ରି କରାଯାଏସିି ବୁଝ୍ଲ ଯେ ଆମେ ମାଛର କିଛି

ଜାଣିକରି ଆମେ ସେ ମାଛ ନେଇକିରି ବଜାର ବଜାର ବିକିପାର୍ସୁଁ ଆଉ ସବୁଦିନ୍ ତ ସବୁ ହିସାବ୍ରେ ମାଛ ତ ନେଇ ଲାଗିପାରନ୍ ବୁଝ୍ଲ ଯେନ୍ ଦିନେ ଯାହା ହେସି ତାହା ନେଇକରି ବିକ୍ସୁଁ